ମୋର ଅଛି ଓଡ଼ିଶାରେ ଅନେକ ଭାଷା ଆଉ ଓଡ଼ିଆ ହେଲେ ମଧ୍ୟ ସେଥିରେ ବି ଅନେକ ଉପଭାଷା ଗୁଡ଼ିକ ରହିଛି ସେଗୁଡ଼ିକ ମଧ୍ୟରୁ ହେଉଛି ସମ୍ବଲପୁରୀ ପଶ୍ଚିମ ଓଡ଼ିଶାର ଲୋକ ପ୍ରାୟ ସମସ୍ତେ ସମ୍ବଲପୁରୀରେ କଥା ହୁଅନ୍ତି ଆଉ ସେଇଟା ଗୋଟେ ପ୍ରମୁଖ ଭାଷା ଉପଭାଷା ଆଉ ଏଇ ଭାଷା କୌଣସି ଲେଖା ନାହିଁ ଓଡ଼ିଆରୁ ଏକା ଗୁଟେ ଭାଷା ଆଉ ସେଠି ଆଇ ଆମେ ନିଜ ମାତୃଭାଷା ପାଇଁ ନିଜ ଗୁରୁ ଗର୍ବ ଅନୁଭବ କରୁ ଏବଂ ନିଜ ସମ୍ବଲପୁରୀ ଭାଷାରେ ଏବଂ ସଙ୍ଗୀତରେ ବି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ସାରା ଓଡ଼ିଶାରେ ଏବଂ ଖାସ୍ କରି ସମ୍ବଲପୁରୀ ଗୀତ ଦେଶ ବିଦେଶରେ ବି ବହୁମାତ୍ରାରେ ପରିଚିତ ଏବଂ ପୁରସ୍କୃତ ମଧ୍ୟ ହୋଇଛି ସେଥିପାଇଁ ମୋର ନୂଆ ଜେନେରେସନ୍ ଯୁବ ପିଢ଼ି ମଧ୍ୟ ଭାଷା କହିପାରି ନିିଜକୁ ଗର୍ବ ଅନୁଭବ କରିଥାଉ ଏବଂ ଏହାକୁ ଓଡ଼ିଶାର ପ୍ରମୁଖ ଭାଷା ହିସାବରେ ମାନ୍ୟତା ମିଳୁ ବୋଲି ସରକାରଙ୍କ ଠାରେ ବହୁତ ବାର ଆମର ବୁଦ୍ଧିଜିବୀମାନେ ଉପସ୍ଥିତ କାମ କରିସାରିଛନ୍ତି ଆଉ ଅନେକ ଆନ୍ଦୋଳନ ମଧ୍ୟ ପ୍ରତିଦିନ ଦିନେ ସମ୍ବଲପୁରୀ ଭାଷା ବି ଗୋଟେ ପ୍ରମୁଖ ପ୍ରିୟ ଭାଷା ସେ ମାନ୍ୟତା ମିଳିବ ବୋଲି ଆମର ଆଶା ରହିଛି